ପନ୍ଦର ହଜାର ତିନି ଶହ ଅଶୀ ଉଣେଇଶି ହଜାର ପାଞ୍ଚ ଶହ ପଚାଶ ଚଉଦ ହଜାର ଏକ ଶହ ପଚିଶି ଅଣତିରିଶି ହଜାର ଚାରି ଶହ ପଚାଶ ଚବିଶ ହଜାର ଦୁଇ ଶହ ଅଣତିରିଶି